ହଁ ମୁଁ କହିପାରିବି ମୋର ପାଞ୍ଚ ଜଣ ପଡ଼ୋଶୀଙ୍କର ନାମ ହେଲା ପ୍ରମୋଦ କୁମାର ପରିଡ଼ା ସୁଧାଂଶୁ ପରିଡ଼ା ଆଉ କୈଳାସ ପରିଡ଼ା ଡମ୍ବରୁଧର ପରିଡ଼ା ପ୍ରଭାସ କୁମାର ପରିଡ଼ା